ଡ଼େଙ୍ଗୁ ଜ୍ୱର ଓ ମ୍ୟାଲେରିଆ ଭଲି ମଶାବାହିତ ରୋଗକୁ ରୋକିବା ପାଇଁ ହେଲେ ଆମକୁ ଏହି ଉପାୟ ଅବଳମ୍ବନ କରିବାକୁ ପଡ଼ିବ ଯେମିତିକି ଆମ ଘରର ଚାରିପାର୍ଶ୍ୱକୁ ସଫା ସୁତୁରା ରଖିବାକୁ ପଡ଼ିବ ଡ୍ରେନ୍ରେ ଡ୍ରେନ୍ର ପାଣିକୁ ସଫା କରିବାକୁ ପଡ଼ିବ ଏବଂ ଘରେ ଶୋଇବା ସମୟରେ ମଶାରି ବ୍ୟବହାର କରିବାକୁ ପଡ଼ିବ ତାଦ୍ଵାରା ମଶା ଆମକୁ କାମୁଡ଼ି ପାରିବେ ନାହିଁ ଏବଂ ଡ଼େଙ୍ଗୁ ଜ୍ୱର ଓ ମ୍ୟାଲେରିଆର ପରିମାଣ କମିବ ଏବଂ ଘରେ ଘରେ ସମସ୍ତେ ପାଇଖାନାର ବ୍ୟବହାର କରନ୍ତୁ ପଡ଼ିଆକୁ ଯାଆନ୍ତୁ ନାହିଁ ତାଦ୍ଵାରା ପରିବେଶ ପ୍ରଦୂଷଣ ହେବ ଏବଂ ସେହି ଯୋଗୁ ମଶା ଏବଂ ବିଭିନ୍ନ ପ୍ରକାର ରୋଗର ଶିକାର ହେବାକୁ ପଡ଼ିଥାଏ ଏବଂ ସମସ୍ତେ ଆମେ ଆମ ଘର ପରିବେଶ ସବୁବେଳେ ସଫା ରଖିବା ତାଦ୍ଵାରା ମେଲେରିଆ ଏବଂ ଡ଼େଙ୍ଗୁ ଜ୍ୱରର ସମ୍ଭାବ କମିବ